ନିର୍ଵାଚନ ସମୟରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି କାରଣ ଏଇ ନିର୍ଵାଚନ ପ୍ରକ୍ରିୟା ଗୋଟିଏ ଏଭଳି ପ୍ରକ୍ରିୟା ସେଠାରେ ଅନେକ ଦଳର ଲୋକମାନେ ନିଜର ଦଳର ଜିତିବାପାଇଁ ପ୍ରଚାର ଏବଂ ପ୍ରସାର କରିଥାନ୍ତି ଠିକ୍ ଏଇ ସମୟରେ ଲୋକମାନେ ନିଜର ଦଳକୁ ଜିତେଇବା ପାଇଁ ଟଙ୍କାର ଲୋଭ ଦେଇଥାନ୍ତି ଟଙ୍କା ଦେଇଥାନ୍ତି ଯାହାଫଳରେ ଭୋଟର୍ ମାନେ ସେମାନେ ସେଇ ଟଙ୍କାକୁ ଲୋଭକରି ନିଜର ଭୁଲ୍ ନିଷ୍ପତ୍ତି ମଧ୍ୟ ନେଇଥାନ୍ତି ମାଡ଼ଗୋଳ ହେଇଥାନ୍ତି ଠିକ୍ ଯେତେବେଳେ ନିର୍ବାଚନ ବା ଭୋଟିଂ ଦେବାକୁ ଯିବା ସମୟରେ ମଧ୍ୟ ରାସ୍ତା ଲାଇନ୍ରେ ମଧ୍ୟ ମାଡ଼ଗୋଳ ହୋଇଥାନ୍ତି ଲୋକମାନେ ଏବଂ ଯେଉଁ ଦଳ ଜିତିଗଲା ସେ ଦଳ ସହିତ ଅନ୍ୟ ହାରିବା ଦଳ ମଧ୍ୟ ବହୁତ ଗୁଡ଼ାଏ ମାଡ଼ଗୋଳ ହୋଇକି ନିଜର ନିଜର ଖରାପ ଗୁଣକୁ ପରିଦର୍ଶନ କରିଥାନ୍ତି